ମୁଁ ରୋଷେଇ ଘରେ ମୋତେ ଅନ୍ୟ ସଦସ୍ୟ ପରିବାରଙ୍କ ସହିତ ସମୟ ବିତାଇବାକୁ ବହୁତ ଭଲ ଲାଗେ କିନ୍ତୁ ମୋ ରୋଷେଇ ଘରେ ମୁଁ ଏକା ରୋଷେଇ କରିବାକୁ ମୋତେ ଭଲ ଲାଗେ ମୋ ହିସାବରେ ମଁ ତେଲ ମସଲା ଲୁଣ ରାଗ ଆଦି କରିବାକୁ ପସନ୍ଦ କରେ କିନ୍ତୁ ମୋତେ ରୋଷେଇ ଘରେ ସମସ୍ୟା ସମସ୍ତେ ସଦସ୍ୟ ପରିବାର ଯେମିତିକି ଗହଳି ହୋଇକିରି ରହିଲେ ବହୁତ ଭଲ ଲାଗେ ସେଥିଲାଗି ମୁଁ ସମସ୍ତଙ୍କୁ ରୋଷେଇ ଘରେ ବସାଇକି କାମ କରିବାକୁ ବହୁତ ଭଲ ପାଏ ସମସ୍ତେ ବସିଥାନ୍ତି ସମସ୍ତେ ଗପ କରୁଥାନ୍ତି ମଜା ମ ମସ୍ତି କରିବା ସମୟରେ ମୁଁ ଚାହେଁ ମୁଁ ରୋଷେଇ ଘରେ ରୋଷେଇ କରିବି ସେମାନେ ସମସ୍ତେ ବସିଥିବେ ମୁଁ ମୋର ଯାହା କଟା ବଟା ମସଲା ଯୋଗାଡ଼ିକି ମୁଁ ନିଜେ ଆରାମରେ ତାଙ୍କ ସହ ଗପି ଗପି ରୋଷେଇ କରିବାକୁ ମୋତେ ବହୁତ ଭଲ ଲାଗିଥାଏ ଆଉ ମୋର ସମୟ କେମିତି ବିତି ଯାଇଥାଏ ମୋତେ କିଛି ବି ଜଣା ପଡ଼ିନଥାଏ ସେଥିଲାଗି ରୋଷେଇ ଘରେ ସମସ୍ତେ ଅଂଶୀଦାର କରିବାକୁ ମୋତେ ବହୁତ ଭଲ ଲାଗେ